ହୁଁ ହଁ ଭାଇ ଆଚ୍ଛା କ'ଣ ପରିବା ଅଛି ଭଲ ପରିବା କହିଲେ ଆମ ମୋ ଘରେ ସବୁ ବେମାରି ଲୋକଙ୍କୁ ମୋ ପରିବାରରେ ପିଲାଙ୍କୁ ଆଉ ସ୍ତ୍ରୀକି ସବୁ ବେମାରି କ'ଣ ଭଲ ପରିବା ଅଛି ନାହିଁ ନାହିଁ ମାନେ ସୁସ୍ଥ ପାଇଁ କ'ଣ ପରିବା ଅଛି ତମ ପାଖରେ ଗାଜର ଭେଣ୍ଡି ପୋଟଳ କ'ଣ ଅଛି ଭଲ କେଉଁଟା ନାହିଁ ନାହିଁ ଟଙ୍କା କଥା ପଡ଼ିନାହିଁ ଜିନିଷ ହେଲା ସବୁ ମାନେ ଭଲ ବା ଅର୍ଗାନିକ୍ରେ କରିଛନ୍ତି ନା ରଙ୍ଗ ଫଙ୍ଗ ଦେଇକି ବିକୁଛନ୍ତି ଆଚ୍ଛା ଆଚ୍ଛା ହୁୁଁ ଠିକ୍ ଅଛି କିନ୍ତୁ ସେ ଜିନିଷ ହେଲା କଣ ଆମକୁ ଟିକେ ରୋଗ ଫୋଗ ଦାଉ ରୁ ରକ୍ଷା ପାଇବା ପାଇଁ କି ଆମକୁ ସେ ପଇସା କମ୍ ହେଉ ପଛକେ ଆମେ କିଲେ ଦୁଇକିଲେ ଜାଗାରେ ପଛେ ଅଧକିଲେ ନେବୁ କିନ୍ତୁ ଆମକୁ ଟିକେ ଅର୍ଗାନିକ୍ ଦରକାର ବିନା କଲର୍ ଫଲର୍ ନଥିବ ହାଁ ଏତିକି ଥିଲେ ଭଲ ଆଚ୍ଛା ଆଚ୍ଛା ଆଚ୍ଛା କ'ଣ ସବୁ ଅଛି ପୋଟଳ ଭେଣ୍ଡି ସସ୍ତା ପଡିବ ଅଛି ଅଛି ଅଧିକ କହୁନି ଠିକ୍ ଅଛି ଅଧିକ ହଉ କିନ୍ତୁ ଦୁଃଖ ନାହିଁ କିନ୍ତୁ ଜିନିଷଟା ଯେଉଁ ହଁ ମାର୍କେଟରେ ମାର୍କେଟରେ ଯେଉଁ ବର୍ତ୍ତମାନ କଲର୍ର ବାଇଗଣ ପୋଟଳ ଆସୁଛି ନେଳି ଜରି ଟାଣିକିରି ବିକି ଦେଉଛନ୍ତି ଆମେ ତାକୁ ଆଣି କି ରୋଗଗ୍ରସ୍ତ ହେଉଛେ ବରଂ କିଲେ ଜାଗାରେ ଦୁଇ କିଲେ ଜାଗାରେ ଆମେ ଅଧ କିଲେ ଖାଇବା ପଛକେ କିନ୍ତୁ ସେଇ ଅର୍ଗାନିକ୍ ଉପରେ ବିଶ୍ୱାସ ଆପଣଙ୍କ ପାଖରେ ରହିଲେ ତ ଆମେ କିଣିବୁ ଆଚ୍ଛା ନାଇଁ ମୁଁ ସେଇ ପଟେ ନାଇଁ ଜିନିଷ ହେଲା ମୁଁ ଗୋଟିଏ ଥର ସେଇ ପଟେ ଗଲା ବେଳକୁ ମୁଁ ଶୁଣିଥିଲି କିନ୍ତୁ ମୁଁ କହିଲି ଆମର ବାବୁଙ୍କ ଦୋକାନରେ ଭଲ ସେ ପରିବା ମିଳୁଛି ବୋଲି କି କିନ୍ତୁ ମୁଁ ଏ ଜିନିଷ ହେଲା ମୁଁ ଗୋଟେ ଥର ତ ଗଲା ବେଳକୁ ଆପଣଙ୍କ ପାଖକୁ ବାରଟା ବେଳକୁ ଆପଣଙ୍କ ସରି ଯାଇଥିଲା ଆପଣଙ୍କ ଦୋକାନ ବନ୍ଦ ଥିଲା ଆଚ୍ଛା ଆଚ୍ଛା ହୁଁ ହୁଁ ସେଇ କଥା ମୁଁ କାହିଁକି ଶୁକ୍ରବାର ଦିନ ହାଟ ପାଳି ଭଳିଆ କରୁଛନ୍ତି ନା ସବୁଦିନ ଖୋଲୁଛନ୍ତି ଆଚ୍ଛା ଆଚ୍ଛା ସେଇ ବାରଟା ଭିତରେ ମୁଁ ଯାଇଥିଲି ଆପଣଙ୍କ ଦୋକାନ ବନ୍ଦ ହେଇଗଲା ମୁଁ ଆଉ ଫେରି ଆସିଲି ଓ ହୋ ତାହେଲେ ଅର୍ଗାନିକ୍ ବୋଲି କି ଚଞ୍ଚଳ ଲୋକ ନେଇ ଯାଉଛନ୍ତି ନାହିଁ କି ଆଚ୍ଛା ରେଟ୍ ଟିକେ ପାଞ୍ଚ ସାତ ଟଙ୍କା ଅଧିକା ଆସୁଛି କଥା ହେଉଛି ଏଇଆ ଆଚ୍ଛା ଆଚ୍ଛା ଆଚ୍ଛା କଣ ରେଟ୍ ରହୁଛି କହିଲେ ଆପଣଙ୍କ ଅର୍ଗାନିକ୍ ପୋଟଳଟା ଅର୍ଗାନିକ୍ ପୋଟଳଟା କଣ ରେଟ୍ ରହୁଛି ଆଚ୍ଛା ଆଉ ଭେଣ୍ଡି ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଏହି ଆମର କଞ୍ଚା ଲଙ୍କା କେତେ ରହୁଛି ଅଢ଼େଇଶହକୁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆଉ ମୁଁ ଆଚ୍ଛା ସବୁଥିରୁ ସବୁଥିରୁ ମତେ ଅଧ ଅଧ କିଲେ ଦେଇଦେବେ ଆଉ କଣ ହେଲା ଆଜ୍ଞା ଆଜ୍ଞା ମୁଁ ଯାଉଛି ଆପଣଙ୍କ ପାଖକୁ କାଲି ଆଉ ଠିକ୍ ଅଛି ହେଉ ଆଜ୍ଞା ରଖୁଛି ଆଜ୍ଞା ହେଉ